ମାଲକାନଗିରି ମାଲକାନଗିରିର ବଡ଼ ଯାତ୍ରା ବିଷୟରେ ରୀତିନୀତି ସମ୍ପର୍କରେ ହେଲା ସେ ବଡ଼ ଯାତ୍ରା ମାଲକାନଗିରି ଆମେ ଯେବେ ଠୁ ଛୋଟ ଛୋଟୁ ଥିଲୁ ସେଇ ଛୋଟରୁ ଆମେ ଯେ ବଡ଼ ହେଲୁ ବଡ଼ ହେଲା ପରେ ଆମେ ସମସ୍ତେ ଜାଣିଲୁ ଯେ ମାଲକାନଗିରି ଆମ ବହୁତ ଆଗରୁ ସେ ବଡ଼ ଯାତ୍ରା ହୁଏ ବଡ଼ ଯାତ୍ରା ହୁଏ ସେହି ବଡ଼ ଯାତ୍ରାରେ ବହୁତ କଳାକାର ହେଉଛି ବହୁତ କିଛି ନୂଆ ନୂଆ ଜିନିଷ ଦେଖିବାକୁ ହେଉଛି ବହୁତ କିଛି ବାହାରୁ ବାହାର ଠାରୁ ଜିନିଷ ଆସୁଛି ସେହି ଜିନିଷରେ ଆମେ ଦେଖିକି ଆମର ମନୋରଞ୍ଜନ ହେଉଛି ବହୁତ ଭଲ ଲାଗୁଛି ଶିବରାତ୍ରି ଶିବରାତ୍ରିରେ ଆମେ ଆମେ ଶିବରାତ୍ରି ଆମ ପୂର୍ବ ଆମେ ଆଗରୁ ଶିବରାତ୍ରି ପୂଜା ହେଉଛି ବର୍ଷ ବର୍ଷ ଧରି ଆମେ ସେହି ପୂଜା କରୁଛୁ ସେ ଭଗବାନ ପୂଜା କଲେ ଆମର ବି ଭଲ ଲାଗୁଛି ଆମେ ସେ ଶିବରାତ୍ରିରେ ପାଳନ କରୁଛୁ ଶିବରାତ୍ରି ଶିବରାତ୍ରିରେ ପାଳନ ପାଳନ ପରେ ଆମର ବି ଭଲ ଲାଗୁଛି ପୂଜା କଲେ ସମସ୍ତଙ୍କ ସମସ୍ତେ ଆମେ ଖୁସିରେ ହ ପୂଜା ହିଁ କରୁଛୁ